ହଁ ଯେ ହେ ଯେନ୍ ଆସିନ୍ ଆଜି ଯେନ୍ ଅବର୍ଜନା ପଡ଼ିଛେ ଆମର୍ ଯିନ୍ ଖଡ଼ିଆଳ ମହୋତ୍ସବ ହେଲା ଯେ ସେଇଟା ସଫା ସଫି କରିବା ଲାଗି ଆମର୍ ଆସିଛନ୍ ଯେ ଆମେ ଏଥରେ ମିଶି କିନା ସାଫ୍ କର୍ମୁଁ ହାତେ ହ୍ୟାଣ୍ଡ ୱାସ୍ ଆରୁ କ୍ୟାପ୍ ଲଗାଇ କିନା ଡ୍ରେସ୍ ପିନ୍ଧି କିନା ସାଫ୍ କରିବାର ଅଛି ତମେ ଏବ ସାଫ୍ କରି ବୁଝିଲୁ ଆର୍ ଆମର ଯିନ୍ ଅଛନ୍

ଆସିବ ସାଫ୍ ଖଡ଼ିଆଳ ମିଶନ୍ ଯେ ବର୍ଗର ଆଇସକ୍ରିମ୍ ଦୋସା ଖଲି ଦନା ଯେମ୍ତି ପଡ଼ିିଛି ଆବର୍ଜନା ସେଇଟା କେ ଆମେ ସାଫ୍ କରିମୁଁ ଏଇଖିନା ହଁ ଆସିବୁ ଆସ୍ ଏଇଠି ସାଫ୍ ସୁତି କରି ଦବୁଁ ଆବର୍ଜନା କେ ଯିନ୍ ଠେଲାଟାମାନ ଦୋସା ଆଇସକ୍ରମ୍ ବର୍ଗର୍ ସେଇଟା କରି କିନା ସାଫ୍ କଲେ ତ ଭଲ ହବା ହଏ ଏଇଟା କେ ସାଫ୍ ଏଇଟା କେ ସାପ୍ କରିନୁ କିଛି ଭାଇମାନେ ବି ଆସିବେ ଭଉଣୀମାନେ ବି ଆସିବେ ସେମାନେ ସେମାନେ ସେନେ ଆମେ ଡ୍ରେସ୍ ହ୍ୟାଣ୍ଡ ୱାସ୍ ଲଗାମୁଁ ଆର୍ କ୍ୟାପ୍ ଲଗାଇ କିନା ସାଫ୍ କରିବାର ଅଛି

ଆସିବ ହଏ ଭଲ୍ ବି ହେଇଥିଲା ମୋର୍ ଲୋକ୍ ବି ଜମି ଥିଲେ ପଡ଼ିଛି ନେହେଲେ ତ ହଏ ଅଳିଆ ଅବର୍ଜନା ଖୁବ୍ ଖେଳି ଥିଲା ଭିଡ଼୍ ହେଲେ ବି ଯାଦା ଆସିବା ନା ଅଳିଆ ଅବର୍ଜନା ହେଇ ଥିଲା ଲାଗି କି ପଡ଼ି ଯାଇଛେ ସେଇଟା କେ ସାଫ୍ କର୍ମାରୁ ଯିବାର ହଏ ହେତ୍କି ଆବର୍ଜନା ଆ ଯେନ୍ ଖେଇ ଖେଇ କିନା ରଖୁଛି ନ ହେଲେ